ସ୍ଥାନୀୟ ଅର୍ଥନୀତି ବୃଦ୍ଧି କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର କ୍ଷୁଦ୍ର କ୍ଷୁଦ୍ର ଫାର୍ମ ତିଆରି କରିଥାନ୍ତି ଯେପରିକି ସେଠାରେ ଲୋକମାନେ କାର୍ଯ୍ୟ କରିଥାନ୍ତି ଏବଂ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଅନେକ ଚେଷ୍ଟା ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଥାନ୍ତି ବିଭିନ୍ନ ପ୍ରକାର ଫାର୍ମ ଯେପରିକି କୁକୁଡ଼ା ଫାର୍ମ ତିଆରି କରି ଲୋକମାନେ ସେଠାରେ କୁକୁଡ଼ା ଚାଷ କରିଥାନ୍ତି ବିଭିନ୍ନ ପ୍ରକାର ଗାଈ ଗୋରୁ ବତକ ଏମିତି ଗୁଡ଼ିଏ ଚାଷ କରିଥାନ୍ତି ଏବଂ ନିଜର ଆର୍ଥିକ ସ୍ଥିତିିକୁ ସୁଦୃଢ଼ କରିଥାନ୍ତି ଲୋକମାନେ ନିଜର ଅର୍ଥନୀତିକ ଫାର୍ମଗୁଡ଼ିକରେ ଅନେକଗୁଡ଼ିଏ ସଂଗଠନ ମଧ୍ୟ ତିଆରି କରିଥାନ୍ତି ଫାର୍ମ ଯେଉଁଠାରେ ଲୋକମାନେ ଲୁଗା ବୁଣିଥାନ୍ତି ବିଭିନ୍ନ ପ୍ରକାର କାରିଗର ବିଦ୍ୟା ନିଜର ପାରିଦର୍ଶତା ଦେଖାଇଥାନ୍ତି ଏବଂ ସେ ତାହା ବିକ୍ରୟ କରି ଆର୍ଥିକ ସ୍ଥିତିରେ ଦୃଢ଼ କରିଥାନ୍ତି ବି ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାରର ଜ୍ଞାନ କୌଶଳ କୁଟୀର ଶିଳ୍ପର ଉନ୍ନତି କରିଥାନ୍ତି ନିଜର ହାତରେ ତିଆରି ଲୁଗା ବିଭିନ୍ନ ବିଭିନ୍ନ ପ୍ରକାର କାଠ ସାହାଯ୍ୟରେ ମଧ୍ୟ ବିଭିନ୍ନ ପ୍ରକାରର ବସ୍ତୁ ତିଆରି କରିଥାନ୍ତି ଏବଂ ବିକ୍ରୟ କରିଥାନ୍ତି ବିଭିନ୍ନ ପ୍ରକାର ଗଛ ସାହାଯ୍ୟରେ ବିଭିନ୍ନ ପ୍ରକାର ଜିନିଷ ମାନ ତିଆରି କରିଛନ୍ତି ଯେପରିକି ଖଜୁର ପତିରେ ଟୋକେଇ ଟୋକାଇ ବିଭିନ୍ନ ପ୍ରକାରର ଘାମଲ ବିଭିନ୍ନ ପ୍ରକାର କୁଲେଇ ଭୋଗା ଏମିତି ପ୍ରକାରରେ ବାଉଁଶ ସାହାଯ୍ୟରେ ବିଭିନ୍ନ ପ୍ରକାରର ମଧ୍ୟ ତିଆରି କରିଥାନ୍ତି